ହଁ ମୋର ଜଣେ ପ୍ରିୟ ଲେଖକ ଅଛନ୍ତି ଯାହାଙ୍କର ନାମ ବ୍ୟାସକବି ଫକିରମୋହନ ସେନାପତି ସେ ତାଙ୍କର ଅନେକ ଗୁଡ଼ିଏ ପୁସ୍ତକ ଲେଖିଛନ୍ତି ଯାହାଙ୍କର ନାମ ଛଅ ମାଣ ଆଠ ଗୁଣ୍ଠୁ ରେବତୀ ଗଳ୍ପସ୍ୱଳ୍ପ ଲଛମା ମାମୁଁ ପ୍ରାୟଶ୍ଚିତ ଆତ୍ମଚରିତ ଓ ଅନେକ ଗୁଡ଼ିଏ ପୁସ୍ତକ ରହିଛି ଏଥିମଧ୍ୟରୁ ମୋତେ ଏସବୁ ପଢ଼ିବା ପାଇଁ ବହୁତ ଭଲଲାଗେ ଏବଂ ତାଙ୍କର ଦେଶ ସେବା ଉପରେ ବି ବହୁତ ଗୁଡ଼ିଏ ଅବଦାନ ରହିଛି ଯାହାକି ଆମକୁ ବହୁତ ଭଲ ଲାଗେ ଏବଂ ସେ